ଆମ ଢେଙ୍କାନାଳ ଜିଲ୍ଲାରେ ସରକାରଙ୍କ ତରଫରୁ ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ପ୍ରଥମତଃ ଚାଷୀମାନଙ୍କ ପାଇଁ ଏବେ ରେଙ୍ଗାଲି ମାଧ୍ୟମରେ କେନାଲ ଯୋଗାଇ ଦିଆଯାଇଛି ସବୁ ଏଲ୍ଆଇ ପଏଣ୍ଟ ଯୋଗାଇ ଦିଆଯାଇଛି ଆଉ ସରକାରଙ୍କ ତରଫରୁ ବିହନ ଆଉ ଚାଷୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସୋଲାର ସିଷ୍ଟମ କରାଯାଇଛି ଫସଲ ନଖାଇବା ପାଇଁ ଗୋରୁଗାଈ ପଶିକି ଏସବୁ ଯୋଗାଇ ଦିଆଯାଇଛି ସ୍ୱାସ୍ଥ୍ୟ କାର୍ଡ଼ ହିସାବରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି ଯେଉଁଟା କି ଲୋକମାନେ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ପୁରୁଷ ସାତଲକ୍ଷ ପର୍ଯ୍ୟନ୍ତ ମହିଳା ଉପକୃତ ହୋଇପାରୁଛନ୍ତି ଆଉ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ ଚାଉଳ ସରକାରଙ୍କ ତରଫରୁ ମାଗଣା ଯେଉଁ ଚାଉଳ ଯୋଗାଇ ଦିଆଯାଉଛି ଯେଉଁଟା ଲୋକମାନେ ପର୍ ହେଡ଼ ପାଞ୍ଚ କେଜି ଲେଖା ପାଉଛନ୍ତି ଜନସେବା କେନ୍ଦ୍ର ସବୁ ଖୋଲାହୋଇଛି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସେହିଠୁ ପାଉଛନ୍ତି ପଇସା ଉଠାଇବାଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ଫର୍ମ ଫର୍ମ ପକାଇବା କାର୍ଡ଼ ପକାଇବାଠୁ ଆରମ୍ଭ କରି ସବୁ ସୁବିଧା ସୁଯୋଗ ପାଉଛନ୍ତି ଆଉ